ହ୍ୟାଲୋ ଏହିଟା ଲୋପା ହୋଟେଲକୁ ଲାଗିଲା କି ମୁଁ ସୁତି କହୁଛେ ହଁ ମୁଁ ଏବେ ଯେଉଁ ଖାଇବା ଅର୍ଡ଼ର କଲି ଯେଉଁ ଠିକଣାଟା ଦେଲି ଡାହାର ଭୁଲରେ ଦେଇ ଦେଲି ଭାଇ ଜାଣି ପାଇଲିନି ଅନ୍ୟମନସ୍କରେ ସେ ଖାଇବା ଆଣିକି ଦବନି ସେହି ଆଡ୍ରେସରେ ହଁ ନୂଆ ଆଡ୍ରେସଟା ଲେଖନ୍ତୁ ଭାଇ ହଁ ଏହିଟା ଆମର କାଶୀନଗର ଆର୍ ଇ ଡାକଘର ପାଖରେ ଆଣିକି ଦେଇଦବ ନା ଖାଇବାଟା କାଣା କରିବା ଭାଇ ଜାଣିପାରିଲିନି ଭୁଲରେ ଦେଇଦେଲି ଆଡ୍ରେସଟା ପ୍ୟାକିଂ ହୋଇନିନା ହୋଇନି ତ ଆଉ ହେଉ ମୋର ନୂଆ ଆଡ୍ରେସରେକା ଦେଇଦବ ହାଁ ମନ ରହିଲା ତ କାଶୀନଗର ଡାକଘର ପାଖରେ ଆଣିକା ଦେଇଦବ ହାଁ ହଉର୍ ଭାଇ ରଖିଲି